ହ୍ୟାଲୋ ଏଇ କ୍ଲାସ୍ ସାରିକି ଆସିଲି ଏବେ ହଁ ପଢ଼ୁଛି ଆଉ ତମେ କ'ଣ କରୁଛ ହଁ ଟ୍ୟୁସନ୍ ଏବେ ସନ୍ଧ୍ୟାବେଳେ କରୁଛି ହଁ ପଢ଼ୁଛି ଏବେ କ୍ଲାସ୍ ସରିଲା ଆସିଲି ଏବେ ଆଉ ହଁ ହଁ ଏଇଠି ହଁ ଟ୍ୟୁସନ୍ ହେଉଛି ସ୍କୁଲ୍ରେ ବି କ୍ଲାସ୍ ହେଉଛି ଆଉ ପଢ଼ୁଛି ନାଇଁ କ୍ଲାସ୍ କରୁଛି ପଢ଼ୁଛି ମାର୍କ୍ କମିବନି ନାଇଁ ନାଇଁ ହଁ ସେମିତି ପଢ଼ୁଛି ଆଉ ଟ୍ୟୁସନ୍ ସ୍କୁଲ୍ ସବୁ ଚାଲିଛି ଆଉ ହଁ ସ୍କୁଲ୍ର ସେମିତି କିଛି ଫ୍ୟାସିଲିଟ୍ ନାହିଁ ଆଉ ସେ ଘରପାଖ ସ୍କୁଲ୍ ଭଲ ଥିଲା ଆଉ ଏଠି ଏମିତି କିଛି ନାହିଁ ଆଉ ସବୁବେଳେ ଏମିତି ତ ଆଉ କିଛି ମାନେ ସାର୍ ବି ଭଲ ନାହାନ୍ତି ଗଣିତ ତା ହଁ ତା'ର ଟ୍ୟୁସନ୍ ବି ହେଉଛି ହଁ ହଁ ସେ ଟ୍ୟୁସନ୍ ହେଉଛି ସବୁଦିନ ସନ୍ଧ୍ୟାବେଳେ ସକାଳିଆ ଆଉ କ୍ଲାସ୍ ପାଇଁ ଚାଲିଛି ଯେ ଏଇଠି ସେମିତି କିଛି ଫ୍ୟାସିଲିଟି ନାହିଁ ସ୍କୁଲ୍ରେ ଆଉ ସ୍କୁଲ୍ରେ ବି ଟିଚର୍ ବି ନାହାନ୍ତି ବେଶୀ ଘରପାଖ ସ୍କୁଲ୍ ଭଲ ଥିଲା ଆଉ ଏମିତି ଆଉ ଆଉ ଏହି ହଷ୍ଟେଲ୍ରେ ତ ରହୁଛି ଆଉ କ'ଣ କି ହଁ ହଷ୍ଟେଲ୍ରେ ଭଲ ଖାଇବା ଆଉ ଘରେ ସବୁ କ'ଣ କରୁଛନ୍ତି ହଁ ସପ୍ତାହରେ ତିନି ଦିନ ଦଉଛନ୍ତି ହଁ ହଁ ସେମିତି ସେ ସେଇଠି ଟିଚର୍ ନାହାନ୍ତି ଏ ଟିଚର୍ ଅଛନ୍ତି ଯେତିକି ଭଲ ଅଛନ୍ତି ଭଲ ପାଉଛନ୍ତି ହଁ ହଁ ନାଇଁ ଆଉ ହଁ ଆଉ ଘରେ ସବୁ କ'ଣ କରୁଛନ୍ତି ହଁ ହଉ ତୁମ ଯେଉଁ ଝିଅ ପୁଅଙ୍କର ପଢ଼ା ଭଲ ଚାଲିଛି ହଁ ହଁ ହଉ ବାପା ଆସିଲେ ହଉ ବାପା ଆସିଲେ ଫୋନ୍ କରିବାକୁ କହିବ ହଁ ଖାଉଛି ପଢ଼ାପଢ଼ି ବି ଚାଲିଛି ଆଉ ହଁ ହଉ ବାପା ଆସିଲେ କଲ୍ କରିବ